ଖେଳଗୁଡ଼ିକ ସାଧାରଣତଃ ଲୋକମାନଙ୍କୁ ଚାପମୁକ୍ତିକାରୀ କହିଲେ ନିଜର ଏକ୍ସରସାଇଜ୍ ହେବ ଯଦି ଖେଳିବ ତା'ହେଲେ ନିଜେ ଖେଳିଲେ ଯେତିକି ସମୟ ଖେଳିବ କୌଣସି ମୁଣ୍ଡରେ ରହିବ ନାହିଁ ସେ ଖେଳ ପ୍ରତି ଧ୍ୟାନ ରହିବ ଏବଂ ଶରୀରର ଏକ୍ସରସାଇଜ୍ ହେବ ଏବଂ ମନ ମଧ୍ୟ ଫ୍ରି ରହିବ ଏବଂ ମାଇଣ୍ଡ ମନକୁ ଗୋଟିଏ ଭଲ ଲାଗିବ ଆନନ୍ଦଦାୟକ ଲାଗିବ ଆଉ ଯଦି ଯିଏ ଖେଳ ବି ଦେଖିବ ବି ଖେଳଗୁଡ଼ିକ ସେହି ସମୟରେ ଖେଳ ଉପରେ ଧ୍ୟାନ ରହିବ ଏବଂ ଗୋଟିଏ ଆମ ଜୀବନଟା ଆନନ୍ଦଦାୟକ ପୂରା ହେବ ଆଉ କ'ଣ ଆଉ କିଛି ସେ ସମୟରେ ଆଉ ଯେତେ ମଣିଷ ବୋଲି ଗୋଟିଏ କେଉଁ ଗୋଟିଏ ପ୍ରେଶର୍ ଥିବ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ସେ ସମସ୍ୟା ସେ ସମୟରେ ମୁକ୍ତି ମିଳିବ ଗୋଟିଏ ମାଇଣ୍ଡ ଫ୍ରି ରହିବ ଆଉ